ମୁଁ ଯେକୌଣସି ପଶୁପକ୍ଷୀକୁ ବହୁତ ଭଲ ପାଏ ଯେମିତିକି ଗାଈ ଆମର ଗାଈ ନାହିଁ ଯଦିଓ ପଡ଼ୋଶୀଙ୍କର ଗାଈ ଅଛି ଗାଈର ବାଛୁରୀଟିଏ ଜନ୍ମ ହେଲେ ମୋତେ ବହୁତ ଖୁସି ଲାଗେ ସେ ବାଛୁରୀ ଧୀରେ ଧୀରେ ମୁଁ ତାକୁ ଘାସ ଖୁଆଏ ଗାଈକି ବି ବେଳେବେଳେ ଘାସ ଦିଏ ଆଉ ପଡ଼ୋଶୀଙ୍କ ଘରେ ନେଇକି ପେଜ ତୋରାଣି ତାଙ୍କୁ ବି ଦିଏ ଗାଈ କେମିତି ଭଲରେ ପିଇପାରିବ ଏମିତି କରେ ତା'ପରେ ସେ ଗଲା ଗାଈ ବାଛୁରୀଙ୍କ କଥା ଆଉ ଯେମିତି କୁକୁଡ଼ା କୁକୁଡ଼ା ଗୋଟେ ଜୀବ କୁକୁଡ଼ାକୁ ମୁଁ ଛୁଆଟି ବେଳୁ ମୁଁ ବହୁତ ଭଲ ପାଏ କୁକୁଡ଼ା ସବୁଠୁ ନିରିହ ଜୀବ ନିରିହ ପକ୍ଷୀ ସେ କିନ୍ତୁ ମଣିଷ ତାଙ୍କୁ ହାଣିକିନି ଖାଇ ଦିଏ ତରକାରୀ କରିକି କୁକୁଡ଼ା ଆମର ମୁଁ ଛୋଟବେଳେ ମୁଁ ରଖିଥିଲି ସେ ଯଦି ରୋଗରେ ପଡ଼ିକି ମରିଯାଆନ୍ତି ମୁଁ ତାଙ୍କୁ ପୋତିଦିଏ କାହାକୁ ହାତ ମରାଇ ଦିଏ ନି ବିକ୍ରି କରାଇ ଦିଏ ନି ମୁଁ ତାକୁ ପୋତିଦିଏ କୁକୁଡ଼ାକୁ ବହୁତ ମୁଁ ଭଲ ପାଏ ତା'ପରେ ଗଲା ବଣି ଚଢ଼େଇ ହଉ କାଉ ହଉ କି ବାଇଚାନ୍ସ କିଏ କେଉଁଠି ଖଣ୍ଡିଆ ଖାବରା ହେଇକି ପଡ଼ିଯାଆନ୍ତି କୁକୁର ବିଲେଇ ଦେଖିବା ଆଗରୁ ମୁଁ ତାକୁ ନେଇ ଆସିକି ଖଣ୍ଡିଆ ହେଇଥିଲେ ସେ ଜାଗାରେ ହଳଦୀ ମାରେ ତାକୁ ଯତ୍ନର ସହିତ ଗୋଟେ ପଞ୍ଜିରି ଅଛି ତା ଭିତରେ ରଖେ ଧୀରେ ଧୀରେ ସେ ଭଲ ହେଇଗଲେ ଉଡ଼ିବା ଭଳିଆ ହେଇଗଲେ ଉଡ଼ାଇ ଦିଏ ସିଏ ଗଲା ଆଉ ଗୃହପାଳିତ ପଶୁ ହିସାବରେ ଆମ ଘରେ ଗୋଟେ ଗୁଣ୍ଡିଚି ମୂଷା ଅଛି ଗୁଣ୍ଡୁଚି ମୂଷା ଯେତେବେଳେ ତ ଆଖି ଫିଟି ନଥିଲା ସେ କେମିତି କ'ଣ ଗଛରୁ ତଳକୁ ଖସି ପଡ଼ିଥିଲା ତାକୁ ଆଣିକି ଘରେ ରଖିଲି ତା'ପରେ ଗାଈ କ୍ଷୀର ଦିନକୁ ଦୁଇ ତିନି ଥର ତାକୁ ଖୁଆଇଲି ଯାହା ହଉ ସେ ବଞ୍ଚିଗଲା ବଞ୍ଚିକି ଧୀରେ ଧୀରେ ବଡ଼ ହେଇକି ଏବେ ଆମ ଘରେ ଅଛି ପୋଷା ମାନିଛି ବହୁତ ପୋଷା ମାନିଛି ତା'ର ଖାଇବାର ବହୁତ ଯତ୍ନର ସହିତ ତାକୁ ଖୁଆଏ ଯେମିତିକି ସେ ରୁଟି ଖାଏ ପିଠା ହେଲେ ପିଠା ଖାଏ ଧାନ ଅରୁଆ ଚାଉଳ ମୁଗ ଏମିତି ସେ ଖାଏ ତା'ପରେ କ୍ଷୀର ବି ପିଏ ଏମିତି ସିଏ ବି ଧୀରେ ଧୀରେ ପୋଷା ମାନି ଯାଉଛି ହେଲା ତା'ପରେ ଅଛି ଗୋଟେ ବିଲେଇ ବିଲେଇଟି ସେଇଭଳିଆ ତା ମା ସାଙ୍ଗରେ ଆସିକି ସେ ରହିଯାଇଛି ରହିଯାଇଛି ସେ ଆମକୁ ମୋତେ ଦେଖିକି ସେ ଏତେ ଭଲ ପାଇଯାଇଛି ଯେ ଆଉ ମୁଁ ବି ସେ ବିଲେଇକି ବହୁତ ଭଲ ପାଏ ମୋ ପାଖରେ ଆସିକି ଘସି ହବ ଖାଇବ ବୋଲି ସେ ଜଣାଇ ଦିଏ ମୁଁ ଏଇଟା ଭୋକ କଲା ଖାଇବି ମୁଁ ତା'ର ଖାଇବାର ବହୁତ ଯତ୍ନ ନିଏ ଚୁଡ଼ା ଦିଏ ତାକୁ ଚୁଡ଼ା କ୍ଷୀର ନଥିଲେ ଅମୁଲ ଗୋଳାଇକି ତାକୁ ଚୁଡ଼ା ଦିଏ ଚୁଡ଼ା ଖାଏ ନଳି ବି ଖାଏ କୁରକୁରି ଖାଏ ଆଉ ଆଇଁଷ ଆମର ମାଛ ଫାଛ ହେଲେ ସେ କେତେବେଳେ କେମିତି ଖାଏ ସବୁବେଳେ ତ ମାଛ ହୁଏ ନା ମାଛ ହେଲେ କେତେବେଳେ କେମିତି ସେ ଆମ ସାଙ୍ଗରେ ମାଛ ଭଜା ଟିକେ ଖାଏ ଏଇଭଳିଆ ତା ଛଡ଼ା ତା ସେ ବିଲେଇର ଯତ୍ନ ମାନେ ତାକୁ ବହୁତ ଭଲରେ ରଖେ ତାକୁ ଆଉ ସିଏ ବି କୌଣସି ଜିନିଷରେ ମୁହଁ ମାରେ ନା ଆମକୁ ମାନେ ଯାହା ଦେବି ସେ ଖାଇବ ସେମିତି ନହେଲେ ସେ କିଛି କେଉଁଥିରେ ମୁହଁ ଲଗାଏ ନାହିଁ ଏତେ ସେ ବୁଝିଯାଇଛି ଏଇଭଳିଆ ଜୀବଜନ୍ତୁକୁ ମୁଁ ବହୁତ ଭଲ ପାଏ ଆଉ ଯେତେ ପ୍ରକାର ମାନେ ଯେତେ ତାଙ୍କର ଦରକାର ଯାହା ଅସୁବିଧା ମୁଁ ତାଙ୍କୁ ଦେଖେ